ଆମ ଓଡ଼ିଶାରେ ଓଡ଼ିଆ ଭାଷା ଆଗଭଳି ଆଉ ବ୍ୟବହାର କରାଯାଉ ନାହିଁ କାରଣ ସମସ୍ତେ ଓଡ଼ିଆ ସ୍କୁଲକୁ ଛାଡ଼ି ଇଂରାଜୀ ସ୍କୁଲକୁ ହିନ୍ଦୀ ସ୍କୁଲକୁ ପିଲାମାନଙ୍କୁ ପାଠ ପଢ଼ଉଛନ୍ତି ଆମର ଏହି ଓଡ଼ିଆ ଭାଷାକୁ ସମସ୍ତଙ୍କର ମନକୁ ଧରୁ ନାହିଁ ଇଂରାଜୀ ସ୍କୁଲରେ ପାଠ ପଢ଼ି ଓଡ଼ିଆ ଭାଷାକୁ ସମସ୍ତେ ଭୁଲି ଯାଉଛି କାରଣ ଆମ ଓଡ଼ିଶାରେ ଓଡ଼ିଆ ଭାଷା ହିଁ ସର୍ବଶ୍ରେଷ୍ଠ ଓଡ଼ିଆରେ ବହୁତ ଲୋକ କଥା ହେଇପାରୁ ନାହିଁ ଭଲ ଭାବରେ ଆଉ ଆମର ଏଇଠି ସଂସ୍କୃତରେ ପ୍ରଭାବ ଅଧିକ ହେଉ ଏବଂ ଆମ ଓଡ଼ିଶାର ପିଲାମାନେ ଓଡ଼ିଆ ଭାଷାରେ ବେଶୀ କଥା ହେଇପାରୁ ନାହିଁ ଯେମିତିକି ଇଂରାଜୀ ସ୍କୁଲରେ ସମସ୍ତେ ଛୋଟ ଛୋଟ ପିଲାମାନଙ୍କୁ ପଠାଉଛନ୍ତି ଆଉ ସମସ୍ତେ ଇଂରାଜୀ ଭାଷା ହିଁ ଶିଖୁଛନ୍ତି ଆମ ଓଡ଼ିଶାରେ ଓଡ଼ିଆ ଭାଷାର ଭୂମିକା ଏବେ ହଉ ନାହିଁ ଯଦି ଭଲ ହେବାର ଅଛି ତା'ହେଲେ ଭଲ ପାଠ ପଢ଼ି ଓଡ଼ିଆ ଶିଖନ୍ତୁ